ସରକାରଙ୍କର ଯୋଜନା ଗୁଡ଼ିକ ମଧ୍ୟରୁ ସରକାରଙ୍କ ଯୋଜନା ବହୁତ କିଛି ଯୋଜନା ଅଛି ସେଥିମଧ୍ୟରୁ ଜଣେ ହେଉଛି କାଳିଆ ଯୋଜନା ଗୋଟିଏ ରଖିଛନ୍ତି ଆଉ କିଶୋରୀ ଯୋଜନା ମଧୁବାବୁ ଯୋଜନା ଗୋପବନ୍ଧୁ ଯୋଜନା ଆଉ ବିଜୁ ଯୁବ ବାହିନୀ ସିଏ ଗୋଟିଏ ଯୋଜନା ରଖିଛନ୍ତି ପ୍ରଧାନମନ୍ତ୍ରୀ ଦୈନିକ କାମ କରିବା ସିଏ ବି ଗୋଟିଏ ଯୋଜନା ରଖିଛନ୍ତି ପ୍ରଧାନମନ୍ତ୍ରୀ କୃଷି ପିଏମ କିଷାନ ଏବଂ ଲେବର୍ କାର୍ଡ଼ ସବୁପ୍ରକାର ଯୋଜନା ସରକାର ଖଞ୍ଜିଛନ୍ତି ସେଥିମଧ୍ୟରୁ ଆମେ ମାନେ ଗରିବ ଲୋକମାନେ ସେଥିରୁ କିଛି କିଛି ଋଣ ନେଇ ତାଙ୍କର ସମ୍ବଳ ତାଙ୍କର ବିଜନେସ୍ କି ଯାହାବି କରି ସେମାନେ ଉପକୃତ ହେଉଛନ୍ତି